ହଁ ଆମେ ପ୍ରାୟ ଦେଖୁଛୁ ଯେ କୃଷି ବିଶେଷଜ୍ଞ ଗଣମାଧ୍ୟମରେ ଯାହା ସବୁ ଆଲୋଚନା କରୁଛନ୍ତି ସେଇଟା ଆମେ ତ ଜାଣୁଛୁ ଶୁଣୁଛୁ ବି ଦେଖିଛୁବି କାରଣ ସେମାନେ ତ ଅଞ୍ଚଳରେ ନାହାନ୍ତି ସେମାନେ ସହରରେ ରହୁଛନ୍ତି ଗାଉଁଲିଆ ନାଇଁ ସହରିଆ ସେମାନେ ଯାହା ସବୁ ଆଲୋଚନା କରୁଛନ୍ତି କିଛି ପରିମାଣରେ ସତ୍ୟତା କିଛି ପରିମାଣରେ ମଧ୍ୟ ମିଛଟା ଅଛି କାରଣ ସେମାନେ ଯେଉଁ ଯେଉଁ ବଡ଼ ବଡ଼ ଫାର୍ମିଙ୍ଗ୍ ବଡ଼ ବଡ଼ ଚାଷକାର୍ଯ୍ୟ ହୋଇଛି ଯେ କରିଛନ୍ତି ଭଲ ଭଲ ଆଧୁନିକ ଜ୍ଞାନ କୌଶଳ ଅଛି ସେମାନଙ୍କୁ ନେଇକି କହୁଛନ୍ତି କାରଣ ଆମର ଯେଉଁ କୃଷି କୃଷକ ଭାଇମାନେ ଯିଏ ଅଛନ୍ତି ଯେଉଁ ଆଧୁନିକ ପ୍ରଣାଳି ବ୍ୟବହାର କରନ୍ତି ସେମାନଙ୍କୁ ନେଇ ବେଶୀ ତର୍କ ବିତର୍କ କରୁଛନ୍ତି କିନ୍ତୁ ଗାଁ ଗହଳିରେ ସେ ପ୍ରକାର ବ୍ୟବସ୍ଥା ଯେଉଁ ଆଧୁନିକ ଜ୍ଞାନ କୌଶଳ ସେତେ ପରିମାଣରେ ପହଞ୍ଚିନାହିଁ ସେମାନେ ସେତେ ପରିମାଣରେ ଏଫର୍ଟ୍ କରିପାରୁ ନାହଁନ୍ତି କାହିଁକିନା ଅର୍ଥର ଅଭାବ ଯାହା ସବୁ ଆଧୁନିକ ଜ୍ଞାନ କୌଶଳ ଯେଉଁ ଜିନଷଗୁଡ଼ାକ ଯୋଉ ବୈଜ୍ଞାନିକ କୌଶଳଗୁଡ଼ାକ ଯେଉଁ ଟ୍ରାକ୍ଟର୍ ଯାହା ପାଖରେ ପୁଞ୍ଜି ଅଛି ସେ ହିଁ ସେଇଟା କିଣିବ ତେଣୁ ସେ ଜ୍ଞାନ କୌଶଳ ବିଷୟରେ ବେଶୀ ଆଲୋଚନା କଲେ ସମସ୍ତଙ୍କୁ ଫାଇଦା ହେବ ଯାହା ପାଖରେ ପଇସା ଅଛି ସେମାନେ ହିଁ ଫାଇଦା ନେଇ ପାରିବେ କିନ୍ତୁ ଯାହା ପାଖରେ ନାହିଁ ଯେଉଁ ଆମର ଗାଁଉଳିଆ ଅଞ୍ଚଳ ଯେଉଁ ଲୋକମାନଙ୍କର ବିଷୟରେ କହିବା ସେମାନଙ୍କ ବିଷୟରେ ଯଦି ଭଲ ଆଲୋଚନା ସେମାନଙ୍କୁ କିଛି ସୁବିଧା ସରକାର୍ ଥ୍ରୁରୁ ଯଦି କ'ଣ କେମିତି କ'ଣ ସୁବିଧା ଯିବ ସେ ବିଷୟରେ ଯଦି ଆଲୋଚନା ହେବ ସମସ୍ତଙ୍କ ପାଇଁ ଭଲ ହେବ